ଗୋଟିଏ ଗଛରୁ ଅଧିକ ଗଛ ଉତ୍ପାଦନ କରିବା ପାଇଁ ସାଧାରଣତଃ ବହୁତ ପ୍ରକାରର କୌଶଳ ରହିଛି ଯେପରି ଆମେ ମଞ୍ଜି ବୁଣିଲେ ବହୁତ ଛୋଟ ଛୋଟ ଚାରା ଗଛ ଉଠିଥାଏ ଆଉ ତାକୁ ଭଲ ଭାବରେ ଯତ୍ନର ସହିତ ମଧ୍ୟ ଲଗାଯାଇଥାଏ ତାର ଅଧିକ ଉତ୍ପାଦନ ଭଲ ଗଛ ହେବା ପାଇଁ ଚାରା ଗଛ ହେବା ପାଇଁ ଆଉ ଭଲ ଗୋବର ଖତ ପାଣି ଏ ସବୁ ମଧ୍ୟ ଦିଆଯାଏ ଆଉ ସେଗୁଡ଼ିକ ହେଲା ପରେ ଆମେ ଯେମିତି ସେ ଗୋଟେ ଧାନଗଛ ଲଗେଇଲେ ଧାନ ବୁଣାଯାଏ ରୁଆଯାଏ ଆଉ ଆମେ ଗମ୍ ବିଲାତି ଗଛ ବାଇଗଣ ଗଛ ମଧ୍ୟ ମଞ୍ଜି ପୋତିକି ଛୋଟ ଛୋଟ ଚାରା ଗଛ ଇଏ କରିକି ଲଗେଇକି ଆଉ ଅଧିକ ଚାରା ହବା ପାଇଁ ଆମେ ଚେଷ୍ଟା କରୁ ଅଧିକ ଚାରା ହେଲେ ତାକୁ ଆମେ କିଛି ଲଗାଉ ସେଥିରୁ ଫଳ ଉତ୍ପନ କରିକି ବିକ୍ରି କରୁ ଆଉ କିଛି ଚାରାକୁ ମଧ୍ୟ ଆମେ ବିକ୍ରି କରିଥାଉ ସେଥିରୁ ମଧ୍ୟ କିଛି ଅର୍ଥ ଉପାର୍ଜନ ହୋଇଥାଏ ଆଉ ଏହିପରି ଆମର ହୋଇଥାଏ